ଓଡ଼ିଶାରେ ଆମର୍ ଯେନ୍ତା କି ଘରୋଇ ଶିକ୍ଷା ଯେନ୍ତା କି ହୋଉଚି ଆମର୍ ସମ୍ବଲପୁରୀ ଶାଢ଼ି ଆର୍ ବାନ୍ଧକଳା ଇଟା ଆମକେ କେନୁ ଟିକେ ନାଇଁ ପଡ଼େ କି କେନୁ ଶିଖିବାର୍ ନାଇଁ ପଡ଼େ ହେଟା ମାନେ ଆମର୍ ଓଡ଼ିଶାରେ ସମ୍ବଲପୁର୍ରେ ହେନ୍ତି ଲାକ୍ଷେ ପାଖାପାଖି ଲୋକ୍ମାନେ ହେଇଯିବେ ଯେନ୍ତା କି ନିଜେ ଶିଖିକିନା ସେମାନେ ଗୋଟେ ଜିନିଷ୍ କରୁଛନ୍ ନିଜେ ଶିଖିକିନା ନିଜର୍ ଘରୋଇ ଦ୍ଵାରା ହୋଉଚି ନା କେନୁ ସେନୁ ସେମାନେ ଟିଉସନ୍ ହୋଉଚନ୍ ନା କେନୁ ଶିଖୁଚନ୍ ହେନ୍ତା କି ବୋହୁତ୍ ଆମର୍ ଜିନିଷ୍ ମାନେ ବି ଅଛି ଆମର୍ ଘରୋଇ ଉପକରଣ ଜେଣ୍ଟା ଆମେ ଘରୁ ଏକା ଶିକ୍ଷସୁଁ କେନୁ ବାହାରୁ ଆମକେ ଶିକ୍ଷବାର୍ କେ ନାଇଁ ମିଲି ନା କି ଆମକୁ ଟିଉସନ୍ ନାଇଁ ଦିଅନ୍ ଆଉ ବୋହୁତ୍ କିଛି ଜିନିଷ୍ ଅଛି ଶିକ୍ଷବାର୍ କେ ମିଲସି ନୂଆଁ ଶାଢ଼ିମାନେ ଯେନ୍ତାକି ଆମେ ନିଜ୍ ଆମର୍ ଘରୁ ଏକା ସେମ୍ ନିଜେ ଏକା ସେମାନେ ଶିକ୍ଷିକିନା ନିଜେ ସବୁ ଜାନିକିନା ବୁନୁଛନ୍ କଳାମାନେ ସବୁ ସଂସ୍କୃତି ଏନ୍ତା ଅଛି ଜିନିଷ୍ ଯେନ୍ତା କି ଆମେ ଘରୁ ହିଁ ସବୁ ଶିକ୍ଷିକିନା ସେ ଜିନିଷ୍ଟା କରୁସୁଁ କେନୁ ଆମକୁ ଶିକ୍ଷିବାର୍କେ ବି ନାଇଁ ପଡ଼େ ସବୁ ହେନ୍ତା ବୋହୁତ୍ ଜିନିଷ୍ ମାନେ ଅଛି ଶିକ୍ଷା ମାଧ୍ୟମରେ ଆମେ ସେଟା ପ୍ରାପ୍ତ କରସୁଁ